ଏହାକୁ ପରିବର୍ତ୍ତନ କରିବା ଉଚିତ ଯେହେତୁ ପ୍ରତ୍ୟେକ ଗେମ୍ରେ ଜାତିର ଉନ୍ନତି ହେବା ଆବଶ୍ୟକ ମହିଳାମାନଙ୍କୁ ଗେମ୍ରେ ପ୍ରଥମ ସ୍ଥାନ ଦେବା ଉଚିତ ମହିଳାମାନଙ୍କ ଦ୍ଵାରା ଗେମ୍ର ଉନ୍ନତି ହୁଏ ଏହିପରି ସ୍ଥାନରେ ଜାତିର ଭେଦଭାବ ରଖିବା ଉଚିତ ନୁନୁହେଁ ଗେମିଙ୍ଗରେ ଉନ୍ନତି ପାଇଁ ସବୁ ଗୋଷ୍ଠୀ ବର୍ଗକୁ ପ୍ରାଧାନ୍ୟ ଦେବା ଉଚିତ ଆଉ ଆପଣମାନେ ବି ଦେଖିପାରୁଥିବେ ଆମର ଏଶିୟାନ୍ ଗେମ୍ ମାନଙ୍କରେ ମହିଳା କ୍ରିକେଟ୍ ଦଳ ବି ଯାଇଥିଲେ ଭଲ ଖେଳିଛନ୍ତି ଆଉ ବ୍ୟାଡ଼ମିଣ୍ଟନରେ ବି ପିଭି ସିନ୍ଧୁ ଭଲ ଖେଳିଛନ୍ତି ସବୁଜାଗାରେ ମହିଳାମାନେ ଭଲ ଖେଳୁଛନ୍ତି ସେମାନଙ୍କୁ ଆଗେ ପ୍ରାଧାନ୍ୟ ଦେବା ଉଚିତ